ମୋତେ ମୋଟରସାଇକେଲ ଚଳାଇବା ପାଇଁ ବହୁତ ଭଲଲାଗେ ସେଥିପାଇଁ ମୋଟରସାଇକେଲ ବାଇକିଂରେ ଭଲ ଭଲ ନୂଆ ନୂଆ ମଡେଲ ଯେଉଁ ଗାଡ଼ି ଅଛି ପୂରା ରେସିଂ ଗାଡ଼ି ମୋତେ ସେଇ ରେସିଂ ଗାଡ଼ିଗୁଡ଼ିକ ବହୁତ ଭଲଲାଗେ ସେଥିପାଇଁ ମୁଁ ରେସିଂ ଗାଡ଼ି କିଣିଥାଏ ଯେଉଁଥିରେ ମୁଁ ବହୁ ସ୍ପୀଡ୍ରେ କୌଣସି ଜାଗାରୁ ଯାଇ ଆଉ କୌଣସି ଜାଗାରେ ମୁଁ ପହଞ୍ଚିପାରିବି ତା'ହେଲେ ଯେ ଯେତେସବୁ ଭଲ ଭଲ ଗାଡ଼ି ବାହାରେ ମୁଁ ସେଥିପାଇଁ ବହୁତ ଉତ୍ସାହିତ ହୁଏ ଏବଂ ସେଇଆକୁ ଦେଖିବାକୁ ମଧ୍ୟ ମନ ବଳାଏ ତା' ସହିତ ସେହି ଗାଡ଼ିରେ କ'ଣ କଣ ସବୁ ସୁବିଧା ଅଛି ତାହା ବିଷୟରେ ମଧ୍ୟ ବୁଝିଥାଏ ଆଉ ଯେମିତିକି ମୁଁ ସେ ଏମିତି ଏକ ଗାଡ଼ି କିଣିବି ଯେଉଁଥିରେ ମଧ୍ୟ ମୁଁ ଭଲ ଟପ୍ ଜୋର ଭଲ ଜୋର୍ରେ ମୁଁ ମୁଁ ବାଇକିଂ କରିପାରିବି ସେ ପ୍ରତି ମୁଁ ଉତ୍ସାହିତ ଅଛି କେଉଁ ଦିନ ଏକ ଗୋଟିଏ ଭଲ ବା ମୋଟରସାଇକେଲ ମୁଁ କିଣିବି ଯେଉଁଟାକି ରେସିଂ ସେଥିରେ ମୁଁ ରେସିଂ କରିପାରିବି